ଆମ ସ୍ଥାନର ମୂଳ କଳା ହେଉଛି ଚିତ୍ରକଳା ଚିତ୍ରକଳା ନା କଣ ସେହି ଯେଉଁ ଚିତ୍ର ଅଙ୍କନ କରିଥାଏ ସେ ବହୁତ କାନ୍ଥରେ ଭାବପ୍ରବଣ ହୋଇ ଅଙ୍କନ କରିଥାଏ ଏବଂ ସୁନ୍ଦର ଭାବରେ ଛବି ଆକାରରେ ଭଗବାନ ମାନଙ୍କର ପ୍ରତିଛବି ଉପସ୍ତାପନ କରିଥାଏ ଏବଂ ଅତୀତରେ ଘଟି ଯାଇଥିବା ଘଟଣା ଐତିହାସିକ ଘଟଣା ଭଳି ଏବଂ ପୁରାତନ ଘଟଣାବଳି ମଧ୍ୟ ସେ କାନ୍ଥରେ ଉପସ୍ତାପନ କରିଥାଏ ଏବଂ ତାହାକୁ ଯିଏ ଦେଖେ ସିଏ ଭାବପ୍ରବଣ ହୋଇଯାଏ ଏବଂ ସେ ଘଟିଯାଇଥିବା ଘଟଣାକୁ ସେ ସୁନ୍ଦର ଭାବେ ବୁଝିପାରିଥାଏ ଏବଂ ସେ ବହୁତ ଆନନ୍ଦିତ ମଧ୍ୟ ହୋଇଥାଏ ଏହି ଶୈଳୀ ଅନ୍ୟ ଶୈଳୀଠାରୁ ଭିନ୍ନ ଅଟେ